ହଁ କୁହାଯାଏ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭା କାରଣ ଦେଶ ବିଦେଶ ରାଜ୍ୟ ଜିଲ୍ଲା ଆଞ୍ଚଳିକ ସବୁ ଘଟଣା ଆମେ ଗଣମାଧ୍ୟମରେ ଜାଣିପାରିଥାଉ ଦେଶର ରାଜନୈତିିକ ଘଟଣା ଅପରାଧ ଦୁର୍ନୀତି ବିଷୟରେ ସମସ୍ତ ଖବର ଆମେ ଗଣମାଧ୍ୟମ ଦ୍ୱାରା ହିଁ ଜାଣିପାରିଥାଉ ଗଣମାଧ୍ୟମ ଦ୍ୱାରା ଆମେ ଅନେକ ସମୟରେ ବଡ଼ଘଟଣା ମାନେ ବନ୍ୟା ବାତ୍ୟା ଭୂମିକମ୍ପ ଆଗୁଆ ଜାଣିପାରିଥାଉ ତାହା ଦ୍ୱାରା ଆମେ ଆଗୁରୁ ସଚେତନ ହୋଇଥାଉ ବଡ଼ ଘଟଣାରୁ ବଞ୍ଚିବା ପାଇଁ